ଖାଦ୍ୟ ସହିତ ନିହାତି ପାଣିର ଆବଶ୍ୟକତା ଯେହେତୁ ଖାଦ୍ୟର ଖାଦ୍ୟ ଯେତେବି ଖାଇଲେ ପାଣିଟା ନିହାତି ପିଇବା ଆବଶ୍ୟକତା ହଁ ଖାଲି ପାଣି ପିଇଲେବି ସେମିତି କିଛି ଏନର୍ଜି ନାହିଁ ପାଣି ତ ପିଇବା ନିହାତି ଦରକାରେ କିନ୍ତୁ ଏବେ ଖରାଦିନ ବି ବହୁତ ଆସିଲାଣି ଟିକେ ସର୍ବତ ଲେମ୍ବୁ ପାଣି କରିକି ପିଇବା ଦେହପାଇଁ ହିତକାରକ

ଥଣ୍ଡା ଥଣ୍ଡା ନଦେଇ ଲେମ୍ବୁ ଲୁଣ ପାଣି କରିକି ଦେଲେ ଭଲ ମୁଁ ବି ଆମ ଘରେ ସବୁବେଳେ ଏନି ଟାଇମ୍ ଲେମ୍ବୁ ଲୁଣ ପାଣି କରିକି ଦୁଇ ତିନିଥର ଗୋଟେ ଦିନକୁ ମୁଁ ପିଏ ଆମ ଘର ଲୋକଙ୍କୁ ବି ଦିଏ ପିଇବାକୁ ଦେହର ଏନର୍ଜି ହେବ ଆଉ ଯିଏ ଘରକୁ ବି ଗେଷ୍ଟ୍ ଆସିଲେ ସେମାନଙ୍କୁ ବି ଦେବା ଥଣ୍ଡା ନଦେଲେ ଥଣ୍ଡାରେ ଏତେ କିଛି ବି ସେମିତି କିଛି ନାହିଁ କିନ୍ତୁ ଲେମ୍ବୁ ଲୁଣ ପାଣି କରିକି ଦିନକୁ ଦୁଇ ତିନିଥର ପିଇଲେ ଦେହରେ ଏନର୍ଜି ବଢ଼ିବ ନଡ଼ିଆ କୁରିକି ବି ସେ ନଡ଼ିଆ କୁରିକି ବି ଆଇସ୍ ପକେଇକି ସେଥିରେ ବି ପାଣି ଚିନି ପକେଇକି ମିଶେଇକି ପିଇଲେ ବି ଦେହରେ ଏନର୍ଜି ନହେନେ ଦହି ପାଣି କରିକି ବି ପିଇଲେ ଦେହରେ ଏନର୍ଜି ଆମ ଘରେ ବହୁତ ପ୍ରକାର ହୁଏ ସର୍ବତ ଲେମ୍ବୁ ଲୁଣ ପାଣି ଦହି ପାଣି